ହଁ ହେଲୋ ଆସିଗଲ ଆସିକି ହାଟରେ ଭେଟ ହୋଇଗଲା କେବେ ତ ହାଟକୁ ଆସୁନଥିଲୁ ଆ ଯଦି ହାଟକୁ ଆସିଛୁ ଏ ଭଲ ହାଟ ଏ ସପ୍ତାହିକ ହାଟରୁ ତୁ ଯାହା କିଣୁଥିଲୁ ସେଥିରୁ ସବୁ ମିଳିବ ସୁବିଧାରେ ମିଳିଲେ ଦୋକାନରୁ ବିରି ହେଉ ମୁଗ ହେଉ କମ୍ବିଲ ହେଉ ଏ ଲୋକାଲ୍ ଜିନିଷ କିଛି ଭଲ ମିଳୁଛି ଆକୁ ରଖିବୁ ହେଲା ଆଉ ଆଚାର ପାମ୍ପଡ଼ ଏସବୁ ବି ରଖିବୁ ହେଲା ନେ ଏଇଟା ନେଇ ରଖିଦେଲେ ଦୋକାନରେ ଭଲ ହେବ

ବଡ଼ିରେ ବଡ଼ି ଦେଖିକି ରଖିବୁ ବଡ଼ି ଜାଗାରେ ଚାଉଳ ମିଶା ବେଶୀ ବଡ଼ିରେ ଚାଉଳ ଗୁଣ୍ଡ ଚାଉଳ ଚୁନା ବେଶୀ ମିଶିଯାଉଛି ତାକୁ ଦେଖିକି ରଖିବୁ ଚାଖିକି ରଖିବୁ ହେଲା ନହେଲେ ତୋର ଘରେ ଦୋକାନରେ ଫିମ୍ପି ହୋଇଯିବ କିଏ ନେବେନି ଭୋଜିଭାତକୁ କିଏ ନେବେନି ଏଇରା କ'ଣ ବଡ଼ି କିଏ ଭୋଜିଭାତ କଲେ ଇଏ କଲେ ଆମଠୁ ବଢ଼ି କିଣି ନେବେ ନା ଆଉ ଆକ୍ଡ଼ ତ ହେବ ଆରେ ହଁ ବରହମପୁର ଆମର ହଁ କହିଲେ ଏଠି ବରହମପୁରର ପାମ୍ପଡ଼ ଆଣି ହଁ ବରହମପୁରର ପାମ୍ପଡ଼ ଏଇଠି ଆସୁଛି ଲୋକାଲ୍ ପାମ୍ପଡ଼ ଲୋକାଲ୍ ଆଚାର ଆଉ ଅନ୍ୟାନ୍ୟ ଜିନିଷ ବରହମପୁରରୁ ଆସୁଛି ଯେ ଯାଚିକି ନେଇକି ମିକ୍ସଚର ଆସୁଛି ୟାକୁ ଆମେ ଦେଖିକି ରଖିବା ଆଉ ଆମ ଦୋକାନରେ ଆମେ ରଖିଲେ ଆମଠୁ ଲୋକ ନେବେ ସୁବିଧାରେ ଆମେ ସୁବିଧା ସୁଲଭ ଦରରେ ନେବା ଲୋକଙ୍କୁ ମଧ୍ୟ ଆମେ ସୁଲଭ ଦରରେ ଦେବା ଦେବାଦ୍ଵାରା ଲୋକମାନେ ଆମ ପ୍ରତି ଆଗ୍ରହରେ ଅନୁପ୍ରାଣିତ ହେବେ ଅନୁପ୍ରାଣିତ ହେବେ ତେଣୁ ଆମେ ତ ସବୁଦିନ ବି ଦୋକାନ କରିଛେ ନା ତେଣୁ ଲୋକଙ୍କର ସୁବିଧା ନେଇ ଆମେ କରିଛେ ଲୋକ ସୁବିଧାରେ ପାଆନ୍ତୁ ଲୋକ ଇଏ କରନ୍ତୁ ହଁ ହଁ ହେଲା ଆଉ ଆମେ ଯଦି ଲୋକଙ୍କୁ ସୁବିଧାରେ ଦେବା ଆମେ ବି ଖୋଜିଖାଜି କରେଇ ନେବାକୁ ପଡ଼ିବ ଏଠି ସବୁ ଜିନିଷ ମିଳୁଛି ହାଟରେ ବୁଲି ବୁଲି ପୁରା ହାଟଟା ଦେଖିସାର କେତେବଡ଼ ଏରିଆ ଏ ଏରିଆରେ ପ୍ରାୟ ଦୁଇଶହ କି ତିନିଶହ ଦୋକାନୀ ବସିଛନ୍ତି ଏଠି ଶୁଖୁଆ ବି ମିଳୁଛି ବରହମପୁର ଶୁଖୁଆ ଏ ଯୋଉ ସମୁଦ୍ର ଶୁଖୁଆ ହାବଳା ଶୁଖୁଆ ପୋଟଳୀ ଶୁଖୁଆ ଲୁଣି ଶୁଖୁଆ ଏସବୁ ଖଇଂଗା ଶୁଖୁଆ ସବୁ ମିଳୁଛି ଆକୁ ମଧ୍ୟ ଆମେ ରଖିପାରିବା ଆମେ ନିଜେ ଏଗୁଡ଼ା ବେଶୀ କେହି ନେବେନି ହେଲା ପୋକଡ଼ା ହୋଇଯିବ ତେଣୁ ଘରେ ରଖିକିରି ଆମେ ଖାଇବାକୁ ଟିକେଟିକେ ପିଲାମାନଙ୍କ ପାଇଁ ଏଠି ସବୁ ଏଠାକାର ସବୁଯାକ ଜିନିଷ ଭଲ ଆଉ ଲୋକାଲ୍ର ମାଲ ମଧ୍ୟ ଏଠିକାର ଭଲ ତେଣୁ ଯଦି ଏଇରା କରିବା ଆମେ ଦୋକାନ ଆମକୁ ବଢ଼େଇବାକୁ ହେଲେ ଆମେ ଭଲରେ ଜିନିଷ ସବୁ ରଖିବା ଭଲ ଜିନିଷ ନେବା ଆଉ ସହନ ନାଇଁ ଖାଇବା ଜିନିଷ ମିଳୁଛି ପିନ୍ଧିବା ଜିନିଷ ମିଳୁଛି ଆମର ଅନ୍ୟାନ୍ୟ ଚୁଡ଼ି ଏ ଚୁଡ଼ି ନାହିଁ ଲୋକାଲ୍ ଚୁଡ଼ି ବେଙ୍ଗଲ ଚୁଡ଼ି ହେରିକା ଆସୁଛି କି ଆମେ ଯାହା ରଖିବା ହେବ ଦୋକାନର ସଦୁପଯୋଗ ପାଇଁ ଆମେ ଠିକ୍ ରଖିବା ହେଲା ଆଉ ମାଳି ଅଛି ଆଉ ରଖିବା ତାହେଲେ ଆମେ ଆମ ଦୋକାନ ଭଲରେ ଚଲେଇପାରିବା ଦୋକାନର ହଁ ନାଇଁ ନାଇଁ ନାଇଁ ଅଛି ଅଛି ଅଛି ଅଛି ବରହମପୁର ଚୁଡ଼ି ଅଛି ନା ବରହମପୁର ଚୁଡ଼ି ଅଛି ଆମର ଯୋଉ ପାଟ ପାଟ ଆସୁଛି ପାଟ ଆସୁଛି ପରେ ଆଉ ଇଏ ଅଛି ଆଉ ସମ୍ବଲପୁରର ଲୁଗା ଆସୁଛି ସମ୍ବଲପୁରର କପଡ଼ା ଆସୁଛି ଏଠି ସବୁ ଜିନିଷ ଆସୁଛି ସୁନ୍ଦରଗଡ଼କୁ ସବୁ ଜିନିଷ ଆସୁଛି ଆମେ ଏ ହାଟକୁ ଯାଇକିରି ସୁବିଧା ଦେଖିକି କିଣାବିକା କରିବା ଆମେ ସବୁର ପାଇବା ପିଲାମାନେ ମଧ୍ୟ ଆମେ ଘର ପାଇଁ କିଣିପାରିବା ହେଲା ଏଠି ରହିବାର ସବୁ ଭଲ ଅଛି ଚାଉଳ ଭଲ ସବୁ ଭଲ